ହଁ ହ୍ୟାଲୋ ହଁ ହଁ ମାଛ ମାର୍କେଟ ରୋହି ଅଛି ଭାକୁର ଅଛି ପୋହଳା ଅଛି ଆଉ କଉ ଚିଙ୍ଗୁଡ଼ି ଦୁଇଶହ ଦଶ ନା ନା ମାର୍କେଟରେ ତ ସବୁଠି ସେତିକି ଆଜ୍ଞା ଚାଲିଛି ମୁଁ କେମିତି କମ କରିଦେବି ଚିଙ୍ଗୁଡ଼ି ସାଇଜ୍ ଦେଖିକି ବଡ଼ ସାଇଜଟା ଅଧିକ ସବୁଠୁ ବଡ଼ଟା ଅଛି ଆଠଶହ ଟଙ୍କା ହଁ ଟଙ୍କା ଦଶ କୋଡ଼ିଏ କମିଇବି କିଲୋ ପିଛା ହଁ ଦଶ କୋଡ଼ିଏ ଆଉ ମାର୍କେଟ୍ ରେଟ୍ ଯେତିକି ଚାଲିଛି ଆମେ ବେଶୀ କମେଇପାରିବୁ କି ଆମର ବି ଲାଭ ନାହିଁ ନା ନା ଆମର ସଜ ମାଛ ଆଉଛି ବାସି ମାଛ ଆଉନି ହଁ ହଁ ଜିଅନ୍ତା ମାଛ ଜିଅନ୍ତା ମାଛ ହଁ କଉ ମାଛ ଅଛି ଚାରିଶହ ଟଙ୍କା ନାଇଁ ବଡ଼ କଉ ଯାକ ହୁଁ ହଁ କହିବେ ଯଦି ଆମେ ମଗେଇ ଦେବୁ ଛୋଟ କେଉଁଟା ମୁଁ ତ ଆଣୁନି ଆଉ ପଚାରିକି କହିବି ମଗେଇଲେ ସେଇଠି ଯେତିକି ରେଟ୍ ଥିବ ତାକୁ ଧରିକିନା କହିବି ଆମେ ସେପଟୁ ବ୍ରହ୍ମପୁର ସେପଟୁ ଆଣୁଛୁ ହୁଁ ପୋହଳା ମାଛ ଛଅଶହ ପଚାଶ ଅଛି ହୁଁ ନାଇଁ ମାଛ କ'ଣ ହେଲାନା ସବୁ ମାର୍କେଟ୍ ରେଟ୍ ଯେତିକି ସବୁ ଜାଗାରେ ଯେମିତି ଅଛି ଆମେ ବି ସେମିତି ଜାଗାରେ ରଖୁଛୁ ଅଧିକ ରଖୁନୁ ଦଶ କୋଡ଼ିଏ ଏମିତି କମେଇକିନା ଦେଉଛୁ ଅଧିକ ଯଦି ଗଲା ବାହାଘରିଆ ଫାଘରିଆରେ ନାଇଁ ତ ଚାରୁ ହଁ ହଁ ହଁ କହିଲି ନା ବଡ଼ କଉ ଆମ ପାଖେରେ ଅଛି ଆଉ ଯଦି ଛୋଟ କହିବେ ଆମେ ମଗେଇଦେବୁ ହଁ ହଁ ଫ୍ରେସ୍ ମାଛ ହଁ ହଁ ହଁ ହଁ ଏଇ ନମ୍ବରରେ ହିଁ ଫୋନ୍ କରନ୍ତୁ ମୋତେ ପାର୍ସଲ୍ କହିଲେ ମୁଁ ପଠେଇ ଦେବି ହଁ ହଁ ହଉ ରଖ